ଆପଣଙ୍କ ଦୋ ଆପଣଙ୍କ ଦୋକାନ କେତେଟାରୁ କେତେଟା ପର୍ଯ୍ୟନ୍ତ ଖୋଲା ରହୁଛି

ହଁ କହିପାରିବି

ହଁ ହଁ ହଁ ହଁ

କେତେ ଟଙ୍କା ସେ ଲାଗିବ ତାକୁ ଠିକ୍ କରିବାକୁ

ହଁ ହାତରୁ ପଡ଼ିକିନି ଭାଙ୍ଗି ଯାଇଛି

ହଁ ତାହେଲେ ହଁ

ହଁ ଠିକ୍ ଠିକ୍ ଅଛି ଆଉ ଆପଣଙ୍କ ଦୋକାନ କେବେ କେବେ କେବେ କେବେ ଖୋଲା ରଖୁଛ କେବେ କେବେ ବନ୍ଦ ହେଉଛି କୁହନ୍ତୁ ଟିକେ

ହଁ ହଁ ହଁ ହଁ ହଁ

ହଁ

ହଁ ହଁ ହଁ ଆପଣଙ୍କ ଜଣା ତ କାମ ମୋବାଇଲର

ହଁ ହଁ ହଁ ଠିକ୍ ଅଛି ହଁ କୁହନ୍ତୁ ଆପଣଙ୍କ ଦୋକାନ କେବେ କେବେ ଖୋଲା ରହିବ କୁହନ୍ତୁ ତାହେଲେ ଟିକେ ସେହି ସମୟରେ ଚାଲି ଆଇବି କାଲି ଖୋଲା ରହିବ

ହଁ ଠିକ ଅଛି ଆପଣଙ୍କ ଘର କହିବେ ହଁ ଠିକ୍ ଅଛି